ତୁମେ ବି ଆସିଛ ନା ହଁ ମୁଁ ଆସିଛି ଭୋର ସକାଳୁ ଉଠିକି ଚାରିଟାରୁ ଆଉ ଜଗିଂଗ ଫଜିଙ୍ଗ କରିକି ସକାଳୁ ସକାଳୁ ଟିକେ ହଁ ଆମ ଗାଁରେ ତ ହାଲଚାଲ ଏବେ ବହୁତ ଜୋରରେ ଲାଗିଛି ଆଉ ଆମ ଗାଁର ଲୋକମାନେ ତ ସବୁ ବିଜେଡ଼ିକୁ ସପୋର୍ଟ କରୁଛନ୍ତି ଆଉ ଆଉ ତୁମର କେମିତି କିସ କେଉଁ ପାର୍ଟିକୁ ଭୋଟ ଦେଉଛ ଆଜି କାଲି ହଁ ହଁ ଆମ ଲୋକ ବି ଟିକେ ମାତି ଯାଇଛନ୍ତି ତ କହୁଛନ୍ତି ବିଜେଡ଼ି ଭଲ ବିଜେଡ଼ି ଭଲ ଆଉ ବିଜେଡ଼ିକୁ ଏଥର ଜିତେଇବା କହୁଛନ୍ତି ସେଥିପାଇଁ ହଁ ଆଉ ତୁମର କେମିତି ବିଜେପିକୁ ଦେବ ତା'ହାଲେ ଭାବିଛ ହଁ ହଁ ସେଟା ଭଲ ହୋଇଥାନ୍ତା ମୁଁ ବି ଭାବୁଥିଲି ଯେ ଆଉ ଏମାନେ ସବୁ ମାତାଲ ଲୋକ ତ ସବୁ ଆମର ଟିକେ ମାତିଯାଇଛନ୍ତି ଆଉ କାଲି ହୁରି ପାଟି କରୁଥିଲେ ଏଠି ଇଲେକ୍ସନ ପାଇଁ ତା ଇଲେକ୍ସନ ସେଥିପାଇଁ ବିଜେଡ଼ି ବିଜେଡ଼ି ସେମିତି ପାଟି ହୁରି କରୁଥିଲେ ମୁଁ ବି ଭାବୁଥିଲି ଆଉ କଂଗ୍ରେସ ଯଦି ଅସିଥାନ୍ତା ଭଲ କରିଥାନ୍ତା ଥରେ ବି ଆସିନି ବହୁତ ଦିନରୁ ହଁ ଭଲ ହୋଇଥାନ୍ତା ମୁଁ ସେଇଟା ଭାବୁଛି ତ ମୋର କିସ କହିଛନ୍ତି କରିଲା ଆଉ ଚାଉଳ ଗୋଟେ ଟଙ୍କାର ଚାଉଳ ଦଉଛି ଭତା ଫତା ବି ଦେଉଛି ଆଉ ସବୁ ଆମର ଘର ଫର ବି ସବୁ ଯୋଗେଇ ଦେଉଛି ସେଥିପାଇଁ ସେମାନେ ପୁରା ମାତିଯାଇଚନ୍ତି ଦେବେ ବୋଲି ବିଜେଡ଼ିକୁ ଭୋଟ ଜିତେଇବେ ଭାବିଛନ୍ତି ତ ମୁଁ ବି ଭାବୁଛି ସେଇଟା ତ ଠିକ କଥା ସରକାର ଯେମିତି ହୋଇଛି ଆଉ ସେ ତ କରିବନା ସେଇଟା ତ ଯଦି କଂଗ୍ରେସ ଆସିଥାନ୍ତା ତାହାଲେ ଟିକେ କେମିତି ଶାସନ କ୍ଷେତ୍ରରେ ଯଦି କିଛି ପରିବର୍ତ୍ତନ ହୋଇଥାନ୍ତା ତାହାଲେ ଦେଖାଯାଇଥାନ୍ତା ସେତେବେଳେ ହଁ କି ନା ହଁ ହଁ ହଁ ଆଉ ସେଇୟା ସବୁ କରୁଛି ଆଉ ଏଯଉ ଆମର ନବୀନ ଓଡ଼ିଶା ଆମ ଓଡ଼ିଶା ଯେଉଁ ଏଇ ବିଦ୍ୟାଳୟ ବିଦ୍ୟାଳୟକୁ ଯାଇକରି ଯେଉଁ ଆଡ଼ଭର୍ଟାଇଜ କରୁଛିନା ସେଥିପାଇଁ ବୋଧେ ଭୋଟ ପାଇଁ ଆଉ ହଁ ସେଇଟା ହିଁ କହୁଛି ସବୁ ଷ୍ଟୁଡ଼େଣ୍ଟମାନଙ୍କୁ ଏକାଠି କରିକି ଆଉ କରଉଛି ଆଉ କିସ କରୁଛି ଆଉ ତା ପାଇଁ କରୁଛି ସିଏ ଆଉ ଯଦି ବି ସେ କରୁଛି ସେଇଟା ତା ପାଇଁ ଭଲ ଯଦି କଂଗ୍ରେସ ଅସିଥାନ୍ତା ତାହାଲେ ତାର କିସ କେମିତି କରେଇଥାନ୍ତା ସେଇଟା ଦେଖିଥାନ୍ତେ ମୁଁ ଭାବୁଥିଲି ସେଇଟା ହିଁ ଭାବୁଥିଲି ଆଉ କଂଗ୍ରେସ ଯଦି ଅସିଥାନ୍ତା ତାହାଲେ ଏଇ ଶାସନ କ୍ଷେତ୍ରରେ ଯଦି କିଛି ବିଭିନ୍ନ ପ୍ରକାର ଆହୁରି କିଛି ଯଦି ଉନ୍ନତି ହୋଇପାରିଥାନ୍ତା ତାହାଲେ ଭଲ ହୋଇଥାନ୍ତା ହଁ ତୁମେ କିସ ଭାବୁଛ ତାହାଲେ କାହାକୁ ଦେବ ଏଥର ତାହାଲେ କିସ କହୁଛ ମୁଁ ସେଇଟା ଆଗରୁ ଚିନ୍ତା କରିସାରିଛି ଯେ କଂଗ୍ରେସକୁ ଏଥର ଜିତେଇଥିଲେ ଭଲ ହୋଇଥାନ୍ତା ଆଉ କିସ କେମିତି କରୁଛି ତା'ର କିଛି ଯଦି କେମିତି ଶାସନ କରୁଛି ଟିକେ ଦେଖିବା କିସ କେମିତି କରୁଛି ଲୋକମାନଙ୍କର ହିତ ପାଇଁ ଲୋକମାନଙ୍କ ପାଇଁ କିସ କେତେ କାମ କରୁଛି କେତେ ସ୍କିମ ଆମେ ଦେଖିଥାନ୍ତେ ଏଥର ମୁଁ ବି ଭାବୁଛି କଂଗ୍ରେସକୁ ଦେବି ଆଉ ହଁ ହଁ ଯଦି ଗୋଟେ ଲୋକ ଦେଖନ୍ତୁ ଯଦି ଗୋଟେ ଲୋକ ଯଦି ଦେଖାଇବା ପାଇଁ ଭଲ ଭଲ କାମ କରୁଛି ଲୋକମାନଙ୍କୁ ଯଦି ନିଜ ଆଡ଼କୁ ଟାଣିବା ପାଇଁ ଯଦି ଭଲ ଭଲ କାମ କରିଛି ତ ଆମେ ତାକୁ କ'ଣ ଭୋଟ ଦେବା ହଁ ନା ନାଇଁ ହଁ ଗୋଟେ ଲୋକ ଯଦି ଆମେ ଜାଣିପାରିନଥିବା ଯେ ସିଏ ଆମପାଇଁ ଭଲ କାମ କରିବ ତାକୁ ଯଦି ଆମେ ଭୋଟ ଦେବାନି ତାହାଲେ ସେଟା କେମତି ହେବ ହଁ ତୁମେ ତାହାଲେ କୁଆଡ଼େ ଯାଉଛ ଏବେ ସେଆଡ଼କୁ ଯିବ ନା ଆମ ଗାଁ ଆଡ଼ୁ ଦେଇକି ଯିବ ହଁ ହଉ ହଉ ଠିକ ଅଛି ତାହାଲେ